ପୁରୁଣା ଗୀତ ଆଜିର ଗୀତ ମଧ୍ୟରେ ଅନେକ ଫରକ ରହିଛି ପୁରୁଣା ଗୀତରେ ମଧୁରତା ଥିଲା କିନ୍ତୁ ବର୍ତ୍ତମାନର ଯେଉଁ ଗୀତ ବାହାରିଛି ସେଥିରେ ପ୍ରେମ ଭଲ ପାଇବା ସେ ମାଡ଼ଗୋଳ ସେ ବାଡ଼ିଆ ପିଟା ସେଥିରେ ହିଁ ସେ ଗୀତ ହି ରହିଛି କିନ୍ତୁ ପୁରୁଣା ଗୀତରେ ଆମେ ଆମ ଦେଶ ପାଇଁ ଗାଁ ପାଇଁ ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ନେଇକି କିଛି ଗୋଟିଏ ଗୀତ ଲେଖା ହୋଇଥାଏ ସେଥିରେ ମଧୁରତା ଥାଏ ଏବଂ ସେ ଗୀତ ଶୁଣିଲା ମାନେ ମନକୁ ଛୁଇଁ ଯାଏ ମୋ ଆତ୍ମା ଶାନ୍ତି ହୋଇଯାଏ ଏବେକାର ଗୀତ ଶୁଣିଲେ ବହୁତ ବିରକ୍ତ ଲାଗେ